ମୁଁ ମୋ ଜୀବନରେ ମୋ ପୁଅମାନଙ୍କୁ ଅଧିକ ଗୁରୁତ୍ଵ ଦିଏ ଯେମିତିକି ସେମାନେ ଭଲ ପାଠ ପଢ଼ିବେ ଭଲ ମଣିଷ ହେବେ ଭଲ ବାଟରେ ଯିବେ ସେମାନେ ଯଦିବି କୌଣସି ଭୁଲ କରନ୍ତି ତେବେ ମୁଁ ତାଙ୍କୁ ବୁଝାଇ ଠିକ ବାଟକୁ ଆଣିବି ମୁଁ ସେମାନଙ୍କ ପାଇଁ ଦିନରାତି ଚିନ୍ତା କରୁଛି ମୁଁ ଚାହେଁ ଯେ ସେମାନେ ଯେମିତି ଭଲ ପାଠ ପଢ଼ିବେ ଭଲ ମଣିଷ ହେବେ ତେଣୁ ମୁଁ ସେମାନଙ୍କୁ ଭଲ ସ୍କୁଲ କଲେଜରେ ପାଠ ପଢ଼ାଉଛି ମୁଁ ଚାହେଁ ଯେ ସେମାନେ ଯେମିତି ପାଠପଢ଼ି ଭବିଷ୍ୟତରେ ବଡ଼ ମଣିଷଟିଏ ହେବେ ଓ ଭଲରେ ରହିବେ ସେଥିପାଇଁ ମୁଁ ମୋ ପୁଅମାନଙ୍କ ପାଇଁ ଅଧିକ ଚିନ୍ତା କରେ ଓ ସେମାନଙ୍କୁ ଅଧିକ ଗୁରୁତ୍ଵ ଦିଏ କାରଣ ସେମାନେ ପାଠପଢ଼ି ଭଲ ଭଲ ମଣିଷଟିଏ ହେଲେ କି କୌଣସି ଚାକିରି କଲେ ସେମାନେ ଭବିଷ୍ୟତରେ ତାଙ୍କ ସ୍ତ୍ରୀ ପିଲା ଛୁଆମାନଙ୍କ ସହ ଖୁସିରେ ରହିପାରିବେ ତେଣୁ ମୁଁ ଚାହେଁ ଯେ ସେମାନେ ଯେମିତି ଭୁଲ ବାଟରେ ନଯାଇ ଠିକ ବାଟରେ ଯିବେ ଓ ନିଜେ ନିଜ ଭବିଷ୍ୟତ ଗଢ଼ିବେ ସେଥିପାଇଁ ମୁଁ ମୋ ଜୀବନରେ ମୋ ପୁଅମାନଙ୍କୁ ଅଧିକ ଗୁରୁତ୍ୱ ଦେଇଥାଏ